ହ୍ୟାଲୋ ହ୍ୟାଲୋ ଭାଇ ସାର ଯେଉଁ ସାର ଦୋକାନୀ ଯିଏ ଆପଣ ସିଏ କହୁଥିଲେ ନା ହଁ ମୁଁ କ'ଣକି ବାଡ଼ିରେ କିଛି ପନିପରିବା ଲଗାଇଥିଲି ତ ବାଇଗଣ ବିଲାତି ହେରା ଟିକେ ପୋକଫୋକ ହେଇଯାଉଛି ବଢ଼ୁନି ବି ଗଛ ଏତେ ତ କେଉଁ ସାରଟା ଟିକେ ପକାଇଲେ ଟିକେ ଭଲ ହେବ ସେଇଥିପାଇଁ ଟିକେ ଆପଣଙ୍କୁ କଲ୍ କରିଥିଲି ହଁ ପୋକ ପାଇଁ ତ ଔଷଧ ଗଛଟା ବଢ଼ୁନି ନା ତ ସେଥିପାଇଁ କ'ଣ ସାର ପକାଇଲେ ଟିକେ ଭଲ ହେବ ହଁ ହଁ କେଉଁଟା ପକାଇଲେ ଆଜ୍ଞା ଭଲ ହେବ ଗଛ ଟିକେ ବାଇଗଣ ବିଲାତି ହଁ ଆମର ବେଶୀ ନୁହଁ କେତେ କହିଲ କୋଡ଼ିଏ ପଚିଶିଟା ଗଛ ନେଇକି ଗୋଟେ ଛୋଟ କିଆରୀ ମୁଁ କରିଛି କେତେ କ'ଣ ସାର ପକାଇଲେ ଠିକ୍ ହେବ ହଁ ଯେଉଁ ସେଇ ଯେଉଁ ସାରଟା କହିଲେ ଦେଢ଼କିଲୋ ଦୁଇକିଲୋ ସେଇଟା କେତେ ରେଟ୍ କ'ଣ ପଡ଼ୁଛି କହିଲେ ମୁଁ ଯାଇକି ଆପଣଙ୍କ ଦୋକାନରୁ ଟିକେ ନେଇଆସନ୍ତି ହୁଁ ବତିଶି ଟଙ୍କା କିଣା ହେଉଛି ମୁଁ ଦେମି ପଇଁତିରିଶି ଟଙ୍କା ମାନେ ଦେଢ଼କିଲୋ ଆଙ୍କ ପଇଁତିରିଶି ଟଙ୍କା ଦେମି ମୁଁ ଭାବିଲି କିଲୋ ତ ବତିଶିଟଙ୍କା ବିକୁଛନ୍ତି ମୋତେ କ'ଣ କହିଲେ ପଇଁତିରିଶି ଟଙ୍କା ହଁ ମାନେ ଦେଢ଼କିଲୋକୁ ଟୋଟାଲି ପଇଁତିରିଶି ଟଙ୍କା ଦେମି ହଁ ହଁ ଆଉ ଯେଉଁ ବାଇଗଣ ଗଛରେ ବି ସେଇ ସାର ଆଣିକି ପକାଇଦେଲେ ତ ହେଇଯିବ ଏକା ସାର ତା'ହେଲେ ଦୁଇଟାଙ୍କ ଏଥିରୁ ଏଥିରୁ ଦେଢ଼ ଦେଢ଼କିଲୋ ତିନି କିଲୋ ମୁଁ ନେଇଆସିଲେ ହେଇଯିବ ଆଉ ହେଇଯିବନି ଆଉ କ'ଣଟା ଆପଣ ଦୋକାନଟା ମାନେ ସେଇ ଛକର ବାଆଁ ପଟରେ ତ ହଁ ହଁ ଦେଖିଛି ଦେଖିଛି ଓହୋ ସାଇଡ଼୍ ଦୋକନଟା ହଉ ତା'ହେଲେ ଆପଣ କେତେବେଳେ ଥିବେ ମୁଁ ଆଜି ଚାରଟାବେଳେ ଗଲେ ଦେଖା ହେଇପାରିବ ଆପଣଙ୍କ ସହିତ ହଉ ତା'ହେଲେ ଆଉ ମୁଁ ଆପଣଙ୍କ ସହିତ ଆଜି ଚାରଟାବେଳେ ତା'ହେଲେ ଦେଖାହେଇକି ମୁଁ ସେଇ ତିନିକିଲୋ ସାର ଆଣିକି ପକେଦେବି ଏଇ ଘରଫର ଟିକେ ଖାଇବା ପାଇଁ ଟିକେ କରିଥିଲୁ ଆଉ ସିଏ ବଢ଼ୁନି ତ କ'ଣ ଖାଇବୁ ଆଉ ହଉ ହଉ ତା'ହେଲେ ହଉ ଆଜ୍ଞା ମୁଁ ରଖୁଛି ତା'ହେଲେ ମୁଁ ଚାରଟାବେଳକୁ ଆଉ